ଆମର୍ ଓଡ଼ିଶାରେ କୃଷି କ୍ଷେତ୍ରରେ ବେଲେ ଆମର୍ ବହୁତ୍ ପ୍ରକାର୍ ତା'ର୍ ବହୁତ୍ ବଡ଼୍ ଆମର୍ ଭୂମିକା ଅଛି ବେଶୀକରି ବେଲେ ଆମର୍ ଓଡ଼ିଶାରେ ଧାନ ଚାଷ ଗହମ ଚାଷ ଡାଲି ଚାଷ ଆମର୍ ଆଲୁ ପିଆଜ ଚାଷ ସବୁ କ୍ଷେତ୍ରରେ ଆମର୍ ଓଡ଼ିଶା ତା'ର୍ମାନେ ଉନ୍ନତିକରଣରେ ଆମର୍ ଭାରତ ବର୍ଷରେ ଦଶମ ସ୍ଥାନରେ ସ୍ଥାନ ପାଇଅଛି ପାଇଛେ ଆଉ ସେଥିର୍ଲାଗି ବୋଲି ଆମର ଓଡ଼ିଶା କୃଷି କ୍ଷେତ୍ରକେ ତା'ର୍ମାନେ ଆମର୍ ଭାରତ ସରକାର ତରଫ୍ନୁ ବି ପୁରସ୍କାର ଘୋଷଣା କରାଯାଇଛେ ପୁରସ୍କାର ପାଇଛନ୍ ସେଥିର୍ଲାଗି ବୋଲି ସେଥିର୍ନୁ ଆମର୍ ମେନ୍ ଚାଷ ହେଉଛେ ଧାନ ଚାଷ ଧାନ ଚାଷ ଦ୍ଵାରା ତା'ର୍ମାନେ ଆମର୍ ଓଡ଼ିଶାରୁ ବି ବାହାର୍ ରାଜ୍ୟକେ ତା'ର୍ମାନେ ଧାନ ଚାଷ ଧାନ ତା'ର୍ମାନେ ଧାନ ଉତ୍ପାଦନ କରିକରି ତା'ର୍ମାନେ ବାହାର୍ ରାଜ୍ୟକେ ବି ତା'ର୍ମାନେ ରାଇସ୍ ଚାଉଲ ଆମେ ତାଙ୍କୁ ପଠେଇ ପାରୁଛୁଁ ତା'ର୍ପରେ ହେଲା ଆମର ଗହମ ଚାଷ ହେଲା ପିଆଜ ଚାଷ ହେଲା ଆଲୁ ଚାଷ ହେଲା ଇଟା ମଧ୍ୟ ତା'ର୍ମାନେ ଆମେ ପଠେଇ ପାରୁଛୁଁ ଚାଷ୍ କରିକରି ତା'ର୍ମାନେ ଆମର ଓଡ଼ିଶା ରାଜ୍ୟରୁ ତା'ର୍ମାନେ ଚାଷକୁ ଉତ୍ପାଦନ କରିକରି ବାହାର ରାଜ୍ୟକୁ ପଠେଇପାରୁଛୁଁ ଶିକ୍ଷା କ୍ଷେତ୍ରରେ ମଧ୍ୟ ତା'ର୍ମାନେ ଆମର୍ ଉତ୍କଲ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ତା'ର୍ମାନେ ଶିକ୍ଷା ବହୁତ୍ ଭଲ୍ ଭାବରେ ଚାଲିପାରୁଛେ ଆମର ଏଇଠାରେ ବି ତା'ର୍ମାନେ ଉତ୍କଲ ବିଶ୍ଵ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଭଲ ଶିକ୍ଷା ଅଧ୍ୟୟନ କରିକିରି ଓଏଏସ୍ ଆଇଏସ୍ କଲେକ୍ଟର୍ ବି ବନି ପାରୁଛନ୍ ଓ ତା'ର୍ମାନେ ଆମର୍ ଦେଶ ବିଦେଶକେ ଯାଇକରି ନାଁ କରି ପାରୁଛନ୍ ଆଉ ମେନ୍ ଜିନିଷ୍ କହେବାର୍ କେ ଗଲେ ଆମର୍ ଓଡ଼ିଶା ରାଜ୍ୟ ହେଉଛେ ତା'ର୍ମାନେ ଶାନ୍ତି ଶୃଙ୍ଖଳାର ରାଜ୍ୟ ପ୍ଲସ୍ ତା'ର୍ମାନେ ଭକ୍ତିଭାବର ଆଦର୍ଶର ରାଜ୍ୟ ତ ଇନୁ ଆମର୍ ଓଡ଼ିଶା ରାଜ୍ୟ ହେଉଛି ଆମର ଭାରତର ଗୋଟେ ସୁପ୍ରତିଷ୍ଠିତ ରାଜ୍ୟ ଆମର୍ ଭାରତ ଦେଶର ସୁପ୍ରତିଷ୍ଠିତ ରାଜ୍ୟ ଆଉ ଇନୁ ସବୁପ୍ରକାର ଲୋକ ବାସ ବାସ କରନ୍ତି ଆମର ହିନ୍ଦୁ ହେଉ ମୁସଲିମ୍ ହେଉ ଖ୍ରୀଷ୍ଟିଆନ୍ ହେଉ ସମସ୍ତ ପ୍ରକାର ଲୋକ ବାସ କରନ୍ତି ଓ ଭାଇଚାରା ମଧ୍ୟ ରହିଛେ ଆଉ ବହୁତ୍ ସୁଖ ଶାନ୍ତିରେ ଆମର୍ ସମସ୍ତେ ଜୀବନ ଜୀବିକା ଅତିବାହିତ କରିକରି ରହିପାର୍ସନ୍ ଆଉ ସବୁ ପ୍ରକାର ଶିକ୍ଷା କ୍ଷେତ୍ରରେ ହେଉ କି ବାଣିଜ୍ୟ କ୍ଷେତ୍ରରେ ହେଉ କିମ୍ବା ଆମର୍ ଆମର୍ ଶିକ୍ଷା କ୍ଷେତ୍ର ବାଣିଜ୍ୟ କ୍ଷେତ୍ର କିମ୍ବା ଆମର୍ କର୍ମ କ୍ଷେତ୍ରରେ ସବୁ ପ୍ରକାର କ୍ଷେତ୍ରରେ ତା'ର୍ମାନେ ଆମର୍ ଓଡ଼ିଶା ବହୁତ୍ ଆଗ୍କେ ଆଗକୁ ବିକାଶ୍ କର୍ବାର୍ରେ ଲାଗିଛେ ଆଉ ବହୁତ୍ ଭଲ୍ରେ ତା'ର୍ମାନେ ଆମ ଓଡ଼ିଶାବାସୀ ରହେସୁଁ